ଓଡ଼ିଶାରେ କୃଷି ଶିଳ୍ପ ସମ୍ମୁଖୀନର ବହୁତ ଲୋକ ହୋଇଥାନ୍ତି ଯେମିତିକି ଜଳବାୟୁର ପରିବର୍ତ୍ତନ ପାଇଁ ଶିଳ୍ପଗୁଡ଼ିକ ମଧ୍ୟ ଦାୟୀ ଅଛନ୍ତି କାହିଁକିନା ଜଳବାୟୁର ପରିବର୍ତ୍ତନ ସହିତ ଆମର ଚାଷବାସ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ କୃଷିରୁ ପ୍ରାଚୀନ ପଦ୍ଧତିରୁ ଆମେ ଯୁଗେ ଯୁଗେ କେମିତି ଲୋକମାନେ ସବୁ ଚାଷବାସ କରନ୍ତି ବିଲରେ ହଳ କରନ୍ତି ପିଡ଼ିଆ ପକାନ୍ତି ଏବଂ ତା'ର ଉପଯୁକ୍ତ ସାର ଦେଇକି ଗଛକୁ ଛୋଟରୁ ବଡ଼ କରିଥାନ୍ତି ଫଳ ମଧ୍ୟ ଭଲସେରେ ଅମଳ କରିଥାନ୍ତି କୌଣସି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼େନାହିଁ କୃଷିମାନଙ୍କୁ ଆଉ ଅନେକ ମଧ୍ୟ ସମସ୍ୟା ଦେଖାଯାଏ ଯଦି କୌଣସି ବି ବର୍ଷଟିଏ ଆମେ ଲୋନ୍ କରିଥାଉ ଆଉ ଫସଲ ବୁଡ଼ିଯାଇଥାଏ ଜଳବାୟୁ ସକାଶେ ଅଧିକ ପାଣି ଯୋଗୁଁ ତା'ହେଲେ ଆମେ ବହୁତ ଅସୁବିଧାର ସମ୍ମୁଖିନ ହେଇଥାଉ ପାଣିର ଅଭାବ ଯୋଗୁଁ ଗଛରେ ଯେଉଁ ଲଗେଇଥାଉ ଧାନ ଚାଷ ହଉ ଯେକୌଣସି ଚାଷ ହଉ ଆମେ କରିଥାଉ ସେଥିରେ ବି ମରୁଡ଼ି ପଡ଼ି ଯାଇଥାଏ ଯାହାଫଳରେକି ଆମେ ଯେଉଁ ଲୋନ୍ଟିକୁ ଆଣିଥାଉ ତାହାକୁ ସୁଝି ପାରିନଥାଉ ଲୋନ୍ ସୁଝି ନପାରିବାରୁ ମଧ୍ୟ ବହୁତ ଲୋକ ଆତ୍ମହତ୍ୟା କରିଦେଉଛନ୍ତି ତା'ର ଖରାପ ପ୍ରଭାବ ମଧ୍ୟ ପଡ଼ୁଛି